ଢେଙ୍କାନାଳ ଜିଲ୍ଲାର ପରିବହନର ଅନେକ ସୁବିଧା ଅଛି ଆମର ଏବେ ନୂଆ ନୂଆ ସବୁ ରେଳ ଷ୍ଟେସନ୍ ବାହାରିଛି ସେ ରେଳ ଲାଇନ୍ରେ ବି ଅଲଗା ସହରକୁ ଯିବା ଆସିବା ପାଇଁ ଅଳ୍ପ ପଇସାରେ ରେଳରେ ଯିବା ପାଇଁ ସୁବିଧା ମିଳୁଛି ଆଉ ଯେଉଁ ସମୟରେ ବି ଯେଉଁଠି ଯିବା ଆସିବା ପାଇଁ ବସ୍ର ସୁବିଧା ଅଛି ଅଟୋର ବି ସୁବିଧା ରହିଛି ରାସ୍ତା ଭଲ ଥିବାରୁ ଆମର ସାଇକେଲ୍ ଆଉ ମଟର୍ ସାଇକେଲ୍ରେ ଯିବା ଆସିବା ପାଇଁ ସବୁ ପ୍ରକାର ସୁବିଧା ବି ହୋଇପାରୁଛି ଶୀଘ୍ର ବି ଲୋକ ଯିବା ଆସିବା କରିପାରୁଛନ୍ତି ପରିବହନର ସୁବିଧା ଥିବାରୁ ଟ୍ରକ୍ ବସ୍ ସବୁ ପ୍ରକାର ଗାଡ଼ିର ସୁବିଧା ରହିଛି ଲୋକ ମାନେ ବି ସୁବିଧାରେ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଯିବା ଆସିବା କରିବା ପାଇଁ ସୁବିଧା ପାଇପାରୁଛନ୍ତି